ଆଜ୍ଞା ଆଜିକାଲିକ ଇଣ୍ଟର୍ନେଟ୍ ଯୁଗରେ ମୋବାଇଲ୍ ଯେତିକି ମାନେ ମୋବାଇଲ୍ ଦ୍ୱାରା ଆମେ ଯେତିକି ସାହାଯ୍ୟ ପାଉଚୁଁ ସେତିକି କ୍ଷତି ବି ଆମର ହଉଁଚି ପିଲା ଅନଲାଇନ୍ରେ ପାଠ ପଢ଼ୁଚନ୍ତି ମୋବାଇଲ୍ଟା ପାଠ ପଢ଼ିବା ପାଇଁ ଆମେ ଦଉଁଚୁ ପିଲା ପାଠ ପଢ଼ିବେ ସମସ୍ତେ ପାଠ ପଢ଼ୁଛନ୍ତି କି କ'ଣ କରୁଛନ୍ତି ସେଇଟାକୁ ଗାର୍ଡିଏନମାନେ ଜାଣିପାରୁଛନ୍ତି କି ଧର ଆମେ ପାଠ ପଢ଼ିଲୁ ଯେତିକି ସମୟ ଆମ ପାଖରେ ରହିଲେ ପିଲାମାନେ ପାଠ ପଢିଲେ ଧର ଆମେ ଆମର ପର୍ସନାଲ କାମରେ ଆମେ କୁଆଡ଼େ ଗଲୁ ପୁରା ପାଠପଢ଼ା ବନ୍ଦ କରିଦେଲେ ସେଠି ଗେମ୍ ଖେଳିଲେ କି ମୋବାଇଲ୍ ଚଲେଇଲେ କି ଭିଡ଼ିଓ କଲେ ସେ ତାଙ୍କ ଇଚ୍ଛାରେ ଯାହା କଲେ ଆମେ କିଛି ଜାଣିବାର ନାହିଁ ମୋବାଇଲ୍ ପାଇଁ